ଶିକ୍ଷାଗତ ନିଯୁକ୍ତି ହେଲେ ଆମ ଗାଁ ଗହଳିରେ ଏବେବି ଅସୁବିଧାର ଅଛି ଏଇ ଯଉ ମହିଳା ଝିଅ ବିଧବା ମହିଳା ଏବେବି ବହୁତ ଅସୁବିଧାର ଅଛି ଆଉ କିଛି ସାହାଯ୍ୟ ମିଳୁଛି ଯେ ଆଉ କିଛି ଟିକେ ସାହାଯ୍ୟ କଲେ ସିଏ ଟିକେ ସୁବିଧାର ଚଢ଼ିପାରନ୍ତେ କିଛି ଘର ଖଣ୍ଡେ ପାଇପାରୁ ନାହାଁନ୍ତି କିଏ ପାଉଛି କିଏ ପାଉନାହିଁ କାହାର ଘର ଅଛି କାହାର ନାହିଁ ଝିଅମାନେ କିଏ ପାଠ ପଢ଼ୁଛି କିଏ ପଢ଼ୁନି ଏହିସବୁ ଆଉ ବହୁତ ଅସୁବିଧା ଆହୁରି ଅଛନ୍ତି ଗାଁ ଗହଳିରେ ଆଉ ଟିକେ ସାହାଯ୍ୟ ହେଲେ ଭଲ ହୁଅନ୍ତା ଆଉ